ହଁ ଆଜ୍ଞା ମୁଁ ଗୋଟେ ଭଲି ପ୍ଲେୟର୍ ଭଲି ଖେଳିବାକୁ ମୁଁ ଭଲ ପାଏ ଭଲି ମୋର ପ୍ରିୟ ଖେଳ ମୁଁ ନେଟର୍ ଏବଂ ମିଡ଼ିଲ୍ ମ୍ୟାାନ୍ ନେଟ୍ରେ ମୁଁ ଖେଳେ ନହେଲେ ମିଡ଼ିଲ୍ ମ୍ୟାନ୍ରେ ମୁଁ ଖେଳେ ଯେତେବେଳେ ମୁଁ ମିଡ଼ିଲ୍ ନେଟ୍ରେ ଖେଳିବି ନେଟ୍ରେେ ବଲ୍ ବାଜିଲେ ତ ମୋତେ ଭଲ ଲାଗୁଛି ମୁଁ ପୁରା ଶହେରୁ ଶହେ ପର୍ସେଣ୍ଟ୍ ଚେଷ୍ଟା କରୁଛି ଉଠେଇବା ପାଇଁ ଉଠଉଛି ମଧ୍ୟ ଭଲ୍ ଲାଗୁଛିି ମିଡ଼ିିଲ୍ ମ୍ୟାାନ୍ ଯଦି ଖାଲି ମାରିବ କେପାସିଟି ଅଛି

ମିଡ଼ିଲ୍ ମ୍ୟାନ୍ର କର୍ତ୍ତବ୍ୟ କ'ଣ ପାସ୍ କରିବ ଯଦି ସେ ପାସ୍ କରିପାରିଲା ନାହିଁ ନେଟର୍ରେ ଦେବ ନେଟର୍ ଉଠେଇବ ନେଟର୍ ତା'କୁ ଦେବ ସେ ମାରିବ ହଁ ହଁ ଯଦି ମୁଁ ତା'ର ଭୁଲ୍ ହେଲା ମୁଁ ମିଡ଼ିଲ୍କୁ ଯିବି ଆସିବ ମୁଁ ମିଡ଼ିଲ୍ ଖେଳିବି ମିଡ଼ିଲ୍ ଗୋଟେ ମଜା ଲାଗେ ଭଲ ଲାଗେ ଜାଣିଲେ